ଆମ ଘରକୁ ଜଣେ ରୋଷେଇ କରିବାକୁ ଆସିଥିଲା ସେ ରୋଷେଇ ଭଲ ଭାବରେ ନ କରିପାରିବାରୁ ପୋଡ଼ି ଦେଇଥିଲା ମୁଁ ଫାଷ୍ଟ ଟାଇମ୍ ଯାଇ ରୋଷେଇ ଏତେ ଲୋକ ପାଇଁ କରିବା ପାଇଁ ଟେନସନ୍ ହେଇଯାଇଥିଲି ଟେନସନ୍ ହେଇଯାଇଥିଲି ଯାହାପରେ ରୋଷେଇ କରି ତାପରେ ସବୁ ମସଲାମସଲି ପକାଇ ରୋଷେଇ କରି ସବ ବହୁତ ଟେଷ୍ଟ ହେଇଥିଲା ସମସ୍ତେ ଖାଇସାରିବା ପରେ ବହୁତ ପ୍ରଶଂସା କରିଥିଲି ମୁଁ କିନ୍ତୁ ଫାଷ୍ଟ ଟାଇମ୍ ରୋଷେଇ କରିଥିବାରୁ ବେଶୀ ଦ୍ଵନ୍ଦରେ ପଡ଼ି ଯାଇଥିଲି ଚିନ୍ତା କରିବା ଦ୍ୱାରା ଭଲ ଭାବରେ କିନ୍ତୁ ରୋଷେଇ ହେଇଯିବାରୁ ସମସ୍ତେ ଖାଇସାରି ପ୍ରଶଂସା କରିବାରୁ ମୋ ନିଜକୁ ଖୁସି ଲାଗିଥିଲା